ହ୍ୟାଲୋ ଆପଣ କ'ଣ କ'ଣ ବିକୁଛନ୍ତି କେଉଁଟା କେତେ ରେଟ୍ ଆପଣଙ୍କ ସେଲିଂ କେମିତି ହୋଉଛି ଲୋକମାନେ ସବୁ କିଣିକି ନଉଛନ୍ତି ଏତେ ତେଲ ରେଟ୍ରେ ଲୋକ କିଛି କହୁନାହାନ୍ତି ତାକୁ ଧରିକିରି ତ ଆପଣ ରେଟ୍ ବଢ଼ାଉଛନ୍ତି ନା ଟେଷ୍ଟ୍ ଖାଇବା ବନାଉଛନ୍ତି କି ଆପଣ ଯଦି କହିବେ ଆମର ସେପଟେ ଦେଖିଦେବି ବହୁତ ଭଲ ସେଲିଂ ହବ ହଉ ହଉ ଠିକ୍ ଅଛି ଆଉ କିଛି କରୁନାହାନ୍ତି ଖାଲି ଛଣାଛଣି କରୁଛନ୍ତି ଦୁଇ ଟାଇମ୍ନା ଗୋଟେ ଟାଇମ୍ କିଏ ଯଦି ପାର୍ସଲ୍ କହିବେ ତା'ହେଲେ ଦଉଛନ୍ତି ହଉ ମୁଁ ତ ଆଜି ଯିବି ହେରି ଏଇଠି ସେଇଠି ମୁଁ ଦେଖିକି ଆପଣଙ୍କ ପାଇଁ ମୁଁ କିଛି ବ୍ୟବସ୍ଥା କରୁଛି ହଉ ରଖିଲି